ଆମ ଯାଜପୁର ଜିଲ୍ଲାରେ ବହୁତ ଛୋଟ ବଡ଼ ଶିକ୍ଷାନୁଷ୍ଠାନ ଅଛି ତନ୍ମମଧ୍ୟରୁ ଯାଜପୁରର ଏନ୍ ସି ମହାବିଦ୍ୟାଳୟ ବିରଜା ମହିଳା ମହାବିଦ୍ୟାଳୟ ଯାଜପୁରର ଯାଜପୁର ରୋଡ଼ ବ୍ୟାସନଗରର ବ୍ୟାସନଗର ମହାବିଦ୍ୟାଳୟ ଇନ୍ଦିରା ମହିଳା ମହାବିଦ୍ୟାଳୟ ଏବଂ ଏହାକୁ ଛାଡ଼ି ବହୁତ ଅଞ୍ଚଳରେ ବିଭିନ୍ନ ବଡ଼ ଛୋଟ କଲେଜ ରହିଛି ତନ୍ମଧ୍ୟରୁ ଏଇ କଲେଜ ଦୁଇଟି ଏନ୍ ସି କଲେଜ ଏବଂ ବ୍ୟାସନଗର ମହା ସ୍ୱୟଂଶାସିତ କଲେଜ ଗୁରୁତ୍ୱପୂର୍ଣ୍ଣ ଅଟେ ଏହି ଦୁଇଗୋଟି କଲେଜର ଶିକ୍ଷାଦାନର ମାନ ଏବଂ ଏଠାରେ ଥିବା ଶିକ୍ଷା ଶିକ୍ଷକ ଅଧ୍ୟାପକ ମାନଙ୍କର ଉଚ୍ଚକୋଟିର ଅଧ୍ୟୟନ ଏବଂ ପିଲାମାନଙ୍କର ରହିବାର ଛାତ୍ରାବାସ ଏବଂ ଛାତ୍ରୀବାସର ସୁବିଧା ଉପଯୁକ୍ତ ସୁବିଧା ଏବଂ ଉପଯୁକ୍ତ ଖେଳପଡ଼ିଆ କଲେଜରେ ପିଲାମାନେ ପଢ଼ିବା ପାଇଁ ସୁଉପଯୁକ୍ତ ଲାଇବ୍ରେରୀର ବ୍ୟବସ୍ଥା ରହିଛି ପିଲାମାନଙ୍କର ଖେଳିବାପାଇଁ ଉତ୍ତମ ଖେଳପଡ଼ିଆ ଅଛି ଏବଂ ପିଲାମାନେ ପଢ଼ିବା ପାଇଁ ଏଠାରେ ସବୁପ୍ରକାର ସୁଉତ୍ତମ ବ୍ୟବସ୍ଥା କରାଯାଇଅଛି